ମୁଁ ସ୍ନିଗ୍ଧାରାଣୀ ମିଶ୍ର ଜୟ ଜଗନ୍ନାଥ ଟ୍ରାଭେଲର୍ସ କହୁଛନ୍ତି ତ କାର କି ଅଟୋ କିଛି ମିଳିବକି ଯଦି ମିଳିବ ଟିକିଏ ତାରି ନଅଟାରେ ପଠେଇଦେଲେ ମୁଁ ଏଗାରଟାରେ ମୋର ବାଙ୍ଗଲୋରକୁ ଫ୍ଲାଇଟ ଅଛି ଭୁବନେଶ୍ୱର ବିମାନ ବନ୍ଦରରେ ଯିବା ପାଇଁ ତ ମୋତେ ଟିକିଏ ଭୁବନେଶ୍ୱରରେ ଛାଡ଼ିଦେଇଥାନ୍ତେ ତ ରାସ୍ତା ଗହଳି ଥିବ ଟ୍ରାଫିକ୍ ବି ଜାମ ଥିବ ଟିକିଏ ଜଲ୍ଦି ଟିକିଏ ପଳେଇ ଅସିଥାନ୍ତେ ବ୍ରଜସୁନ୍ଦରପୁରକୁ ରାତି ନଅ ସୁଦ୍ଧା ପଠେଇଦେଲେ ବ୍ରଜସୁନ୍ଦରପୁରକୁ ପଠେଇଦେଲେ ମୁଁ ଭୁବନେଶ୍ୱର ଯିବି ସେଇଠି ଏଗାରଟାରେ ପହଞ୍ଚିଯିବି ଭୁବନେଶ୍ୱରରେ ତ ମୁଁ ଝିଅପିଲା ଟିକିଏ ପଳେଇ ଆସିବେ ଏକୁଟିଆ ଯିବାର ଅଛି ତ ଟିକିଏ ଜଲ୍ଦି ପଳେଇଆସିବେ କିଛି ସାମାନ ପତ୍ର ବି ଅଛି ନେଇକି ଯିବାର ଟିକିଏ ସବୁ ସୁବିଧା ଦେଖିକି ଆପଣ ଆଣିକି ଆସନ୍ତୁ କ'ଣ ଅଛି କାର କି ଅଟୋ କ'ଣ ଥିବ ଆପଣ ଟିକିଏ ଆଣିକି ଜଲ୍ଦି ଆଣିକି ଆସନ୍ତୁ ମୋର ଭୁବନେଶ୍ୱର ଯିବାର ଅଛି ଅର୍ଜେଣ୍ଟ ଯିବାର ଅଛି ପହଞ୍ଚିବାର ଅଛି ଆପଣ